ସ୍ଵଟି ସେ ଦୋକାନରୁ ଆଇରନ୍ ପେଡ଼ି ଆଣିବା ପାଇଁ ମୋତେ କହିଥିଲୁ ମୁଁ ଯାଇ ଆଣିଲି ଆଇରନ୍ ପେଡ଼ି ଆଣିଲା ପରେ ଚାର୍ଜ ହେଉନି ଠିକ୍ ନାହିଁ ଗ୍ୟାରେଣ୍ଟି କାର୍ଡ଼ ପଡ଼ିଗଲା କେଉଁଠି ଆଇରନ୍ ପେଡ଼ି ନେଲି ଆଉ ଥରେ ସେ ଦୋକାନରେ କହିଲି ଆଇରନ୍ ପେଡ଼ିଟା ଚାର୍ଜ ହେଉନି ସିଏ ଲୋକ କାର୍ଡ଼୍ ମାଗି କହିଲା ନାଇଁ ଆାଇରନ୍ ପେଡ଼ି ହେବନି ଭଲ ଅଛି ନେଇ ଯାଅ

କେତେ କହିବାରୁ ଆଇରନ୍ ପେଡ଼ି ରଖିଲାନି ଗରମ ଆଇରନ୍ ପେଡ଼ିଟା କେମିତି କରି ହେଉନି ଆଇରନ୍ ହେଉନି ବିଜାର ଲାଗୁଛି ନେଉନି ସେ ଦେଲେ ଦୋକାନରେ ନେଇ